ଆଚ୍ଛା ମୋତେ ପହଞ୍ଚାଇ ଦେଲ ଠିକ୍ ଜାଗାରେ କେତେ ଭଲରେ ଗାଡ଼ି ଚଳାଇଲ ତୁମେ ତୁମ ଗାଡ଼ି ଚଲା ମୋତେ ବହୁତ ଭଲ ଲାଗିଲା ହେଉ ତୁମର କେତେ ଟଙ୍କା ହେଲା ଓ ଶହେ ଟଙ୍କା ଶହେ ଟଙ୍କା ତ ମୋ' ପାଖରେ ନାହିଁ ତୁମ ପାଖରେ ଫୋନ୍ପେ ଗୁଗୁଲ୍ ପେ ପେଟିଏମ୍ ହେବ ହେଉ ତା'ହେଲେ ଫୋନ୍ ନମ୍ବର ଅଛି ତୁମର ନମ୍ବର ଦିଅ ମୁଁ ସେଥିରେ ପଇସା ପଠାଇ ଦେବି